ଆମର୍ ଓଡ଼ିଆ ଭାଷାରେ ଅନେକ୍ କିଛି ଭଲ ଭଲ ଜିନିଷ୍ ଅଛେ ଯେନ୍ଟାକି ଆମ୍କୁ ପଢ଼୍ବା ଶୁନ୍ବାକେ ଜୀବନ୍ ବଢ଼ିଆ ଲାଗ୍ସି ଆରୁ ଆମ୍କୁ ଆକର୍ଷଣ ଗଲା କର୍ସି ତ ସେଇସବୁ ଯେନ୍ମାନେ ପାଠୁଆନ୍ ସେଇମାନେ ଦେଖି ପାରୁଛନ୍ ଦେଖିପାର୍ବେ ଜାନିପାର୍ବେ ଶୁନିପାର୍ବେ ଦେଖିବା ପଢ଼ିପାର୍ଲେ ସେମାନେକୁ ଭଲ୍ଲାଗ୍ବା ଆମେ ଗଲା ସେଟା କିଛି ବୁଝିପାରୁସୁଁ ଜାନୁଛୁଁ ବୋଲିକରି ଆମ୍କୁ ଭଲ ଲାଗ୍ସି ଇଥିରେ କୌଣସି ୟେ ନେଇଁନ ଆମର୍ ଓଡ଼ିଆ ଭାଷାର ବହୁତ କିଛି ଅଛି ଯେନ୍ମାନେ ଦେଖ୍ବାକେ ଯିବେ